ଯୋଗ କେବଳ ଏକ ପ୍ରକାର ବ୍ୟାୟାମ ନୁହେଁ ସିଏ ଶାରୀରିକ ମାନସିକ ଆଉ ବୃଦ୍ଧି ବିକାଶ ସେଇଟା ବି ଇଏ କରିଥାଏ ଆଉ ମୋଟାପଣ ଆଉ ବହୁତ ମାନେ ଡାଇବେଟିସ୍ ଆଉ କ୍ୟାନସର୍ ବହୁତ ଆଦି ବହୁତ ଜିନିଷ ରହିଚି ସେଇଗାକୁ ଭଲ କରିଥାଏ ଆଉ ଯୋଗ ଯୋଗ କେବଳ ବ୍ୟାୟାମ ଓ ଶରୀର ବିକାଶ ପାଇଁ ନିମନ୍ତେ ଯୋଗ ଅଭ୍ୟାସ ବଳରେ ଆମେ ସ୍ୱାସ୍ଥ୍ୟ ଅନୁଭବ କରିଥାଉ ଯୋଗ ଅଭ୍ୟାସକୁ ଆପଣାଇ ପାରିଲେ ମଣିଷ ସୁସ୍ଥତା ଲାଭ କରିବା ସହିତ କ୍ରୋଧ ପରି ପରଶ୍ରୀ କାତର ପରି ବଦ୍ ଗୁଣରୁ ମୁକ୍ତି ହୋଇ ଏକ ଉଦାର ହୃଦୟ ଅଧିକାରୀ ହୋଇ ପାରିବା ବୋଲି ମୋର ବିଶ୍ୱାସ ଛାତ୍ର ଜୀବନ ଜୀବନରେ ହିଁ ଯୋଗ ପ୍ରତି ଧ୍ୟାନ ଦେବାକୁ ହୁଏ ଆଜି ଆଜିକାଲି ବହୁ ଶିକ୍ଷା ଅନୁଷ୍ଠାନରେ ଛାତ୍ରମାନଙ୍କୁ ଯୋଗ ଦିବସରେ ମହନ୍ତଙ୍କୁ ବୁଝି ପାରି ଆମେ ଏକ ଦିଗରେ ଯବାନ ହୋଇପାରିଲେ ମାନବ ଜୀବନ ସୁସ୍ଥ ଓ ସୁନ୍ଦର ହୋଇଥାଏ ଯୋଗ ଅନେକ ଆମକୁ ଦେହରେ ସୁସ୍ଥତା ଦେଇଥାଏ ଆଉ ଯୋଗ ସବୁ ରୋଗ ବି ଆମର ଭଲ କରିଥାଏ